ମୁଁ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଆଉ ମୋତେ ସାହିତ୍ୟର ଆଉ ରଘୁବଂଶ ରାମାୟଣ ବହୁତ ଭଲ ଆନନ୍ଦ ଦେଇଥିଲା ମୋ ହୃଦୟସ୍ପର୍ଶି ହୋଇଥିଲା କାରଣ ଆଉ ଅଯୋଧ୍ୟାର ରାଜା ଦଶରଥଙ୍କର ଯେଉଁ ଚାରି ପୁତ୍ର ଭରତ ରାମ ଶତ୍ରୁଘ୍ନ ଲକ୍ଷ୍ମଣ ଏହି ଯେଉଁ ଚାରି ପୁଅ ଆଉ କୌଶଲ୍ୟା କୈକେୟୀ ସୁମିତ୍ରା ତିନି ରାଣୀ ଏବଂ ତାଙ୍କ ସହିତ ତାଙ୍କର ପତ୍ନୀ ସୀତା ଏବଂ ଏ ରାତି ପାହିଲେ ରାମଚନ୍ଦ୍ର ରାଜା ହୋଇଥାନ୍ତେ ବାପା ସତ୍ୟ କରିଦେଇଥିଲେ ମାଙ୍କ ପାଖରେ ଯେ ବାପା ମାଙ୍କର ସେବାରେ ବାପା ଖୁସି ହୋଇ ଆଉ କହିଥିଲେ ଯାହା ବର ମାଗିବୁ ତେଣୁ ସେ ରାତି ପାହିଲେ ରାଜା ହୋଇଥାନ୍ତେ ଆଉ ବାପାଙ୍କର ସତ୍ୟତା ପାଳନ କରି ପୁଅ ହିସାବରେ ଚଉଦ ବର୍ଷ ବନବାସ ଯାଇଥିଲେ ଆଜି ସେହିଟା ତ୍ରେତୟା ଯୁଗରେ ରଘୁବଂଶର ରାମାୟଣରେ ହୋଇଥିଲା ଆଜି ଯେଉଁ ଯୁଗରେ ଆମର ଯେଉଁ ଯୁଗ ଚାଲିଛି କଳିଯୁଗ ଏ ଯୁଗରେ ଆଉ ଆମ ପରିବାରରେ ବାପା ପୁଅର ସମ୍ପର୍କ କ'ଣ ବଡ଼ ପୁଅର କର୍ତ୍ତବ୍ୟ କ'ଣ ପରିବାରକୁ ବାପା ମାଙ୍କୁ ଆମେ କେମିତି ମାନିବା ବାପା ସତ୍ୟ କେମିତି ପାଳନ କରିବା ପରିବାରରେ ଆମର ଉଦ୍ଯୋଗ କ'ଣ ପରିବାର ପାଇଁ ଅବଦାନ କ'ଣ ସେହିଟା ମୋତେ ବେଶୀ ଆନନ୍ଦ ଦିଏ ଖୁସି ଲାଗେ